ଆମେ ଆମ ବାଡ଼ି ବଗିଚାରେ ଗଛ ଲଗେଇବାପାଇଁ ମୁଖ୍ୟତଃ ପତୁଆ ମାଟି ଆମେ ବ୍ୟବହାର କରିଥାଉ କିମ୍ବା ଦୋରସା ମାଟି ବାଲୁଆ ମାଟି ମଧ୍ୟ ଥରେ ଥରେ ବ୍ୟବହାର କରିଥାଉ ଫୁଲଗଛ ଲଗେଇବାରେ ମଧ୍ୟ ଆମେ ବାଲୁଆ ମାଟିର ବେଶୀ ଉପଯୋଗ ପାଇଁ ଆମେ ଲଗେଇଥାଉ ପନିପରିବାଚାଷ ରେ ଆମେ ବିଭିନ୍ନ ପ୍ରକାର ସାରର ବ୍ୟବହାର କରିଥାଉ ଯେଉଁଟା କି ୟୁରିଆ ସାର ଡ଼ିଏପି ସାର ଏ ସବୁର ବ୍ୟବହାର ଆମେ କରିଥାଉ ଆଉ ବେଶୀ କରି ଆମ ଖତ ଖତୁଆ ସାରରୁ ଆମେ ବିଭିନ୍ନ ପ୍ରକାର ଚାଷବାସ କରିଥାଉ ଏବଂ ଆମ ବାଡ଼ିବଗିଚା ରେ ଯେଉଁ ପନିପରିବାରୁ ସେଥିରେ ଆମେ ଖତରୁ ବେଶୀ ଉପଯୋଗ କରିଥାଉ ଗଛ ଲଗାଇଲା ବେଲେ ସାର ଟିକେ ଟିକେ ଦେଇକି ମଧ୍ୟ ଆମେ ଗଛ ଲଗେଇଥାଉ ପନିପରିବା ଯେତବେଲେ ବଢ଼ିଚାଲେ ସେତବେଳେ ମଧ୍ୟ ସାରର ବ୍ୟବହାର ମଧ୍ୟ କରିଥାଉ ଯେତିକି ଅମଳ ହେବା ଆଉ କେତେ ଦିନ ଥିବ ସେତେବେଳେ ସାରର ଉପଯୋଗ କରିଥାଉ ଆଉ କିଛିଦିନ ପରେ